ସାଧାରଣତଃ ଭାରତର ତିନିଶହ ପଞ୍ଚଷଠି ଦିନକୁ ବାର ମାସରେ ଭାଗ କରାଯାଇଛି ଯଥା ବୈଶାଖ ଜ୍ୟେଷ୍ଠ ଅଷାଢ଼ ଇତ୍ୟାଦି ଏହି ବାରମାସକୁ ଛଅ ଋତୁରେ ଭାଗ କରାଯାଇଛି ଯଥା ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ଓ ବସନ୍ତ ଗ୍ରୀଷ୍ମ ଦିନରେ ଖରା ବର୍ଷାଦିନରେ ବର୍ଷା ଶରତ ଋତୁରେ କାକର ଏମିତି ପ୍ରତ୍ୟେକ ଋତୁରେ ଭିନ୍ନ ଭିନ୍ନ ପ୍ରକାରର ଜଳବାୟୁ ଦେଖିବାକୁ ମିଳିଥାଏ ଯାହା ଆମମାନଙ୍କୁ ଆନନ୍ଦିତ କରେ ସେଥିପାଇଁ ସବୁଦେଶର ଜଳବାୟୁ ଅପେକ୍ଷା ଆମ ଦେଶର ଜଳବାୟୁ ଅଲଗା